ଚାଷରେ କ୍ୟାରିୟର୍ ଅଛି ଯେଉଁଟା କି ଆମର ଲୋକମାନେ ଛୋଟ ଚାଷ କରୁଛନ୍ତି ବଡ଼ ଚାଷ କରୁଛନ୍ତି ତା'ଭିତରେ ବହୁତ ପାର୍ଥକ୍ୟ ଅଛି ଯେଉଁମାନେ ଛୋଟ ଚାଷ କରୁଛନ୍ତି ସେମାନେ ଗାଁ ଗାଁ ବୁଲୁଛନ୍ତି ବେପାର କରୁଛନ୍ତି କିମ୍ବା ହାଟରେ ବସି ବେପାର କରୁଛନ୍ତି ଆଉ ବଡ଼ ଚାଷ ଯେଉଁମାନେ କରୁଛନ୍ତି ସେମାନେ ପରିବା ଲୋକ ରଖୁଛନ୍ତି ତୋଳି ଦେଉଛନ୍ତି ଘରେ ରଖି ଦେଉଛନ୍ତି ଲୋକ ଆସିକି ବେପାରୀମାନେ ନେଇ ଯାଉଛନ୍ତି ଯେଉଁମାନେ ଛୋଟ ଚାଷ କରୁଛନ୍ତି ସେମାନଙ୍କର ଇଚ୍ଛା ଅଛି ଯେ ଆମେ କେମିତି ବଡ଼ ଚାଷ କରିମୁ ଆଉ ଆମର ସେଇଟାରେ ଆମ ଜୀବିକା ନିର୍ବାହ କରିମୁ ସବୁବେଳ ପାଇଁ ତେଣୁ ସେମାନଙ୍କୁ ମୁଁ ଏତିକି ପରାମର୍ଶ ଦେବି ଯେ ସେମାନେ କିଛି ବଡ଼ ଆକାରରେ ଚାଷ କରନ୍ତୁ ଆଉ ଲୋକମାନଙ୍କୁ ଚାଷ କରିବାକୁ ଉଦଯୋଗ ଥିବା ମଧ୍ୟରୁ ତାଙ୍କୁ କିଛି ଭଲ ସାର ଆଉ କିଛି ମାନେ କୀଟନାଶକ ଔଷଧ ସବୁ ଯୋଗାଇ ଦିଆଯାଉ ଔଷଧ ପକାଇବା ପାଇଁ ଆମର ଯେଉଁ ପମ୍ପ ସବୁ ଯୋଗାଇ ଦିଆଯାଉ ଏ ସବୁ ଯୋଗାଇ ଦେଲେ ସେମାନଙ୍କର ଆଉ ଟିକେ ଆକର୍ଷଣ ହବ ଅଧିକ ଇଚ୍ଛା ହବ ସେ ଚାଷ କରିବା ପାଇଁ ଆଉ ସେମାନେ ଯେହେତୁ ଆଗ୍ରହୀ ଅଛନ୍ତି ଅଧିକ କରିବା ପାଇଁ ସେମାନଙ୍କୁ କିଛି ଜାଗା କିଛି ପଇସା ତାଙ୍କୁ ଯୋଗାଇ ଦେଲେ ସେମାନେ ଆଉ ଟିକେ ଅଧିକ ଉନ୍ନତି କରିପାରିବେ